ଏ ମୁନା ହୋଟେଲ୍ ନାଁରେ ଗୁଡ଼ାଏ କମ୍ପ୍ଲେନ୍ ଆସୁଛି ଉପଭୋକ୍ତାମାନେ ଆପଣ ତୁମ ନାଁରେ ଗୁଡ଼ାଏ କଥା କହୁଛନ୍ତି ଯେ ହୋଟେଲ୍ କିମ୍ବା ଯେଉଁମାନେ କାମ କରୁଛନ୍ତି ସେମାନେ ହୋଟେଲ୍ ବଏମାନେ ଠିକ୍ସେ କାମ କରୁନାହାନ୍ତି ବୋଲି ଠିକ୍ରେ କାମ କରୁଛ ଠିକ୍ରେ ତ କାମ କରୁଛ ଫିର୍ ଏବେ ଆଜିକା ଡେଟ୍ରେ ଆଜି ଦିନରେ ଯିଏ ଆସିଥିଲେ କଷ୍ଟମର୍ ସେ କହିଲେ ସେ ଖାଇବା ସେ ଅର୍ଡ଼ର୍ କରିଥିଲେ ତୁମେ ଦୁଇ ଘଣ୍ଟା ପରେ ନେଇକି ଦେଇଛ ଅସୁବିଧା କ'ଣ କି ନାଇଁ ସେ ତ କହିଲେକି କ'ଣ ନା ତୁ କୁଆଡେ କହିଲୁ ତାଙ୍କୁ ଆଉ ଖାଇବା ଅଛି କହିକି ସେମାନଙ୍କୁ ବସାଇଛୁ ଫିର୍ ଖାଇବା ଅଛି ବୋଲି କହିକି ବସାଇଛୁ ପୁଣି ତାଙ୍କୁ କହିଲୁ କୁଆଡେ ଖାଇବା ନାହିଁ ସରିଯାଇଛି ତ ବସାହୋଇଛି ହୋଇସାରିଲା ତା'ପରେ ଆପଣ ଖାଇବେ ସେମିତି କୁହାଯାଏ ହଁ ତୁ ତ ପଚାଶ ଟଙ୍କା ହିଁ କହିଛୁ ସେଇୟା ପଚାଶ ଟଙ୍କା ଆପଣଙ୍କ ବିଲ୍ ପଚାଶ ଟଙ୍କା କି ଷାଠିଏ ଟଙ୍କା ଗୋଟେ କଷ୍ଟମର୍କୁ ଆଜି ଯଦି ତୁ ଆଜି ଯଦି ଗୋଟେକୁ ଗୋଟେକୁ ତୁ ଦେବୁ ପଚାଶ ଟଙ୍କାରେ କାଲି ଦେବୁ ଜଣକୁ ଷାଠିଏ ଟଙ୍କାରେ ତ ସେମାନେ ସେମାନଙ୍କ ଭିତରେ କଥାବାର୍ତ୍ତା ହେଲା ଭିତରେ ସେମାନେ କହିବେ ନା ନିହାତି ଭାବରେ ଯେ ତତେ ପଚାଶ ଟଙ୍କାରେ ଦେଇଥିଲା କାହିଁକି ମୋତେ ଷାଠିଏ ଟଙ୍କାରେ ଦେଇଛନ୍ତି ବୋଲି ତୁମେ ଯଦି ଆଜି ଯଦି ଏମିତି କରୁଛ ମୁଁ ଥିବା ଅବସ୍ଥାରେ ମୁଁ ନଥିଲା ବେଳେ ତୁମେ ତ ତା'ହେଲେ କେତେ ଲୋକଙ୍କୁ କୋଡ଼ିଏ ଟଙ୍କାରେ ଦଶ ଟଙ୍କାରେ ବି ଦେଇପାରୁଥିବ ତୁମ ରିଲେସନ୍କୁ ଦେଖିକି ପ୍ଲେଟ୍ ଟେବୁଲ୍ ଫେବୁଲ୍ ସଫା କରୁନ ଚେୟାର୍ ଅପରିଷ୍କାର ସେ ବେସିନ୍ ଅପରିଷ୍କାର୍ ଠିକ୍ ଠାକ୍ ନ କଲେ କେହି ବି ଆସିବେନି ଲାଷ୍ଟ୍କୁ କଷ୍ଟମର୍ ବନ୍ଦ ହୋଇଯିବ ହୋଟେଲ୍ ପୁଣି ସେ କେମିତି ତା'ହେଲେ କହୁଛନ୍ତି ଯେ ଆମେ ଆସିଲାବେଳକୁ ସେଇଠି ଅଇଁଠା ପଡିଥିଲା ଆମେ ଏବେ ଯାଇକି ସେଠି ବସିଲାପରେ ଯାଇକି ସେଠି ଅଇଁଠା ସଫା କଲେ ହଁ ହଉ ତା'ହେଲେ ଠିକ୍ ଆଗକୁ ଦେଖିବା ଆମେ କ'ଣ କହିଲେ ନହେଲେ ବସ୍ତାରେ ଆଣିକି ସର୍ଫ ରଖିବା ଲୋକ ଯଦି ଚାହୁଁଛନ୍ତି ଖରା ଦିନ ନା ସେ ଚାହୁଁଛନ୍ତି ଯଦି ପାଣି ଦବାକୁ ହଁ ଖାଇବା ଏବେ ଠିକ୍ ଠାକ୍ ଅଛିଟି ସବୁ ଜଲ୍ଦି ଚେକ୍ କର